ଜଙ୍ଗଲରୁ କାଠ କାଟି ଦେଉଛନ୍ତି ସେଥିପାଇଁ ଆମ ଓଡ଼ିଶାରେ କାଠରୁ ଯେଉଁ ମୂର୍ତ୍ତି ଗୁଡ଼ିକ ତିଆରି ହେଉଥିଲା ଏବେ କାଠ ନ ମିଳିଥିବାରୁ କିଛି ମୂର୍ତ୍ତି ଗୁଡ଼ିକ ଭଲ ଭାବରେ ତିଆରି ହେଉ ନାହିଁ ଯଦି ଗଛଲତା ଗୁଡ଼ିକ ରହିଥାନ୍ତା ତେବେ ସେଇ ଗଛଲତାରୁ ବିଭିନ୍ନ ବିଭିନ୍ନ ପ୍ରକାର ଭଲ ଭଲ ପ୍ରକାର ମୂର୍ତ୍ତି ତିଆରି କରି ବହୁତ ବହୁତ ସୁନ୍ଦର ସୁନ୍ଦର ଚିତ୍ର ମଧ୍ୟ ସେଇ କାଠରେ ତିଆରି କରି ବିକ୍ରି ମଧ୍ୟ କରାଯାଇଥାନ୍ତା ହେଲେ କାଠ ନଥିବାରୁ କିଛି ମୂର୍ତ୍ତି ଗୁଡ଼ିକ ମଧ୍ୟ ବ୍ୟବହାର କରି ହେଉ ନାହିଁ କି ସବୁ କାଠ ଗୁଡ଼ିକ ନେଇ ଯାଇଥିବାରୁ ମୂର୍ତ୍ତି ଗୁଡ଼ିକ ଏବେ ମିଳୁନାହିଁ